ନୃତ୍ୟ କୁ ପ୍ରଦର୍ଶନ କରିବାପାଇଁ ଆମର କିଛି ମାଧ୍ୟମ ଗୁଡ଼ିକ ଅଛି ଯେପରିକି କୌଣସି ଅନୁଷ୍ଠାନ ହେଉ କିମ୍ବା କୌଣସି ପ୍ରତିଯୋଗିତା କିମ୍ବା ଟି ଭି ଶୋ କିମ୍ବା ଅନ୍ୟ କିଛି ମାଧ୍ୟମ ଯେଉଁଥିରେ ଆମେ ନୃତ୍ୟକୁ ପ୍ରଦର୍ଶନ କରିବା ଫଳରେ ଆମ କଳାରେ ଆମ କଳା ସହିତ ଲୋକମାନେ ପରିଚିତ ହୋଇଥାନ୍ତି ଏବଂ ଆଜିକାଲିକା ସମୟରେ ଆଜିକାଲି ଯେପରି ଫୋନର ବ୍ୟବହାର ହେଉଛି ଯେପରି ସୋସିଆଲ୍ ମିଡ଼ିଆର ବ୍ୟବହାର ହେଉଛି ଏଇଭଳି ଏକ ସମୟରେ ନୃତ୍ୟକୁ ସମସ୍ତଙ୍କ ପାଖରେ ଆମ କଳାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ହେଲେ ଅ ଆମକୁ କିଛି ଏଇଭଳି ଭାବରେ ଭିଡ଼ିଓ କରି ଫୋନରେ ଛାଡ଼ିବାକୁ ପଡ଼ିବ ନହେଲେ ଆମର ଯେଉଁସବୁ ଚଳଚ୍ଚିତ୍ରମାନ ହେଉଛି ସେଥିରେ ମଧ୍ୟ କିଛିକିଛି ଗୀତରେ ନୃତ୍ୟ ପରିବେଷଣ କରୁଛନ୍ତି ଯେପରିକି ମୁଁ ଗୋଟେ ଉଦାହରଣ ଦେବି ନୋରା ଫତେଇ ସେ ଜଣେ ପାକିସ୍ତାନି ଝିଅ ସେ ମୁସଲିମ୍ ଝିଅ ଜଣେ ଅ ସେ ଏଇଭଳି ଭାବରେ ଆଇଟମ ସଂଗ ଗୁଡ଼ାକରେ ନୃତ୍ୟ ପରିବେଷଣ କରି ଏବେ ବହୁତ ବଡ଼ ଏକ ଉଚ୍ଚସ୍ଥାନ କୁ ପଛଞ୍ଚି ସାରିଛନ୍ତି ତାଙ୍କ ନୃତ୍ୟ କଳାକୁ ସମସ୍ତେ ବହୁତ ଭଲ ପାଉଛନ୍ତି ବହୁତ ମାନୁଛନ୍ତି ତାଙ୍କର ଏଇ ନୃତ୍ୟକଳାକୁ ତାଙ୍କର ନୃତ୍ୟକଳା ବିଶେଷ ଭଲ ସେ ସେଇ ଚଳଚ୍ଚିତ୍ର ମାଧ୍ୟମରେ ନୃତ୍ୟ ପରିବେଷଣ କରି ଆଜି ଏତେ ବାଟରେ ପହଞ୍ଚି ପାରିଛନ୍ତି ଏହା ହେଉଛି ଏକ ବହୁତ ବଡ଼ ଖୁସିର କଥା ଏହି ଭଳି ଭାବରେ ଯେଉଁ ଭିଡ଼ିଓମାନ କରିକି କିମ୍ବା ସର୍ଟ ଭିଡ଼ିଓ ମାନ କରିକି ଲୋକମାନେ ଇଣ୍ଟରନେଟ୍ରେ ଛାଡ଼ୁଛନ୍ତି ତାକୁ ଦେଖି ଲୋକମାନେ ବହୁଳ ଭାବରେ ପସନ୍ଦ କରୁଛନ୍ତି ବର୍ତ୍ତମାନ ସମୟରେ ଏମିତି ବହୁତ ଗୀତ ଟ୍ରେଣ୍ଡିଂ ବୋଲି ଗୋଟେ ଶବ୍ଦ ଅଛି ଯାହା ବ୍ୟବହାର କରାଯାଏ ଯେଉଁ ସମୟରେ ଗୋଟେ ଗୀତକୁ ବହୁଳ ଭାବରେ ସମସ୍ତେ ଭିଡ଼ିଓ କରିକି ସର୍ଟ ଭିଡ଼ିଓ ସବୁ କାର୍ଯ୍ୟରେ ବ୍ୟବହାର କରନ୍ତି ସେଇଟାକୁ ଟ୍ରେଣ୍ଡିଂ ବୋଲି କୁହାଯାଏ ଅ ଟ୍ରେଣ୍ଡିଂରେ ଆମର ଏବେ ଓଡ଼ିଶାର କିଛି ସମ୍ବଲପୁରୀ ଗୀତ ମୋ ବେଲ ଏବଂ ଆହୁରି କିଛି ମୋ ମନର ମଇନା ଭଳି ଗୀତ ଗୁଡ଼ିକ ଭାଇରାଲ୍ ହେଉଛି ବହୁଳ ପରିମାଣରେ ତାର ବ୍ୟବହାର ହେଉଛି ଏବଂ ତାସହିତ ଅନ୍ୟାନ କିଛି ହିନ୍ଦୀ ଗୀତ ଏବଂ ଅନ୍ୟାନ ଭାଷାର ସବୁ ଗୀତ ଗୁଡ଼ିକ ମଧ୍ୟ ଭାଇରାଲ୍ ହେଉଛି ସମସ୍ତେ ସେଇ ଗୀତରେ ନୃତ୍ୟ ପରିବେଷଣ କରୁଛନ୍ତି ଏବଂ ସେ ସବୁ ଲୋକମାନଙ୍କ ଦ୍ଵାରା ଖୁବ୍ ପସନ୍ଦ କରାଯାଉଛି